ହ୍ୟାଲୋ ହ୍ୟାଲୋ କାଶୀନାଥରୁ କହୁଛନ୍ତି ତ ଆମର ହେଉଛି ଆଜ୍ଞା ଆମର ଗୋଟେ ଷ୍ଟୋନ୍ ଅପେରସନ୍ ହେବାର ଥିଲା ଷ୍ଟୋନ୍ ଅପେରସନ୍ ବା ଆପଣ ଯେଉଁଦିନ କହିବେ ଆଉ କେଉଁ ଡକ୍ଟର୍ ନାହାଁନ୍ତି କି

କେଉଁ ଦିନ କେଉଁ ଦିନ ଆସୁଛନ୍ତି ବିଜୁ କାର୍ଡ଼ ହଁ ଅଛି ଡିସ୍ଚାର୍ଜ୍ ପରେ ଯେଉଁ ମେଡ଼ିସିନଟା ସେଇଟା କ'ଣ ଫ୍ରିରେ ନା କ'ଣ ଆଉ ବାହାରୁ ଯେଉଁ ଆସୁଛନ୍ତି ଡକ୍ଟର୍ ଆସୁଛନ୍ତି କେଉଁ ଦିନ କେଉଁ ଦିନ ଆସୁଛନ୍ତି ବାହାରୁ ଯେଉଁ ଡକ୍ଟର୍ ଆସୁଛନ୍ତି ସେ କେଉଁ ଦିନ କେମିତି ଆସୁଛନ୍ତି ଯେଉଁ ଟେଷ୍ଟଟା ହେଉଛି ମେଡିକାଲରେ ହେଉଛି ନା ଆଉ କେଉଁ ପ୍ରାଇଭେଟରେ ନା ମାନେ ମେଡିକାଲ୍ ବାହାରେ ହେଉଛି ମେଡିକାଲ୍ ଟେଷ୍ଟରେ ହେଇ ଯାଉଛି ଆଉ କେତେ କ'ଣ ଖର୍ଚ୍ଚ ତଥାପି ହେବ

ଆପଣ ପା କହିଲେ ପା ତିନିଦିନ ପରେ କ'ଣ କହିଲେ ଦେଖିବା ତିନିଦିନ ପରେ ଆଉ